ମୁଁ ଗଛ ଲଗାଇବା ପାଇଁ ସାଧାରଣତଃ ବାଲି ଜାତୀୟ ମାଟିର ବ୍ୟବହାର କରିଥାଏ ଯେଉଁଦ୍ୱାରା କି ଏହା ପାଣିଟି ଖୁବ ଶୀଘ୍ର ଶୋଷିଥାଏ ଏବଂ ମାଟିିଟି ଫସ୍ଫସିଆ ହେବା କାରଣରୁ ମାଟି ଭିତରୁ ଅକ୍ସିଜେନ୍ର ମାତ୍ରା ଅମ୍ଳଜାନର ମାତ୍ରା ଅଧିକ ସ୍ଥାନାନ୍ତରଣ ହେଇଥାଏ ଯୋଉଟାକି ଗଛଟିକୁ ହୃଷ୍ଟପୃଷ୍ଟ ହେବାରୁ ସାହାଯ୍ୟ କରିଥାଏ ଏବଂ ଅଙ୍ଗାରକାମ୍ଲ ଅମ୍ଳଜାନ ଏଇସବୁର ଆଦାନ ପ୍ରଦାନ ଜଲଦି ହୋଇଥାଏ ମୁଁ ଗଛ ପାଇଁ କୌଣସି ସାରର ବ୍ୟବହାର କରେନାହିଁ ସାଧାରଣତଃ ଗୋବର ଓ ମାଟିର ବା ବର୍ଜ୍ୟବସ୍ତୁଗୁଡ଼ିକର କମ୍ପୋଷ୍ଟ ଖତ ପ୍ରସ୍ତୁତ କରି ସେଗୁଡ଼ିକୁ ଗଛ ମାଧ୍ୟମରେ ଦେଇଥାଏ